ଆଜ୍ଞା ସାହୁ ବାବୁ ଆଉ ହାଲ୍ ଚାଲ୍ କେନ୍ତା ସବୁ ଭଲ୍ ତ ହଁ ଆଉ ମୁଇଁ ତ ଦେଖୁଛେ ଆପଣଙ୍କ ଚାହା ବହୁତ ମାତ୍ରାରେ ପୂରା ବିକ୍ରି ହଉଛି ହଁ ଆଉ ବହୁତ ଗ୍ରାହକ୍ ମାନେ ବି ଆସୁଛନ୍

ନାଇଁ ଭଗବାନଙ୍କ ଦୟାରୁ ଆଶୀର୍ବାଦ କେନ୍ତା ସବୁ ତମେ କାଇଁ ମନ୍ତ୍ର ଜାଣିଛ କାଁ ସେ ସବୁ ଫୁକି ଦଉଛ ହେଥିଲାଗି ସବୁ ଗ୍ରାହକ ମାନେ ଖାଲି ତମର୍ ପାଖେନୁ ଚାହା ପି ଯାଉଛନ୍ କାଇଁ ତନ୍ତ୍ର ମନ୍ତ୍ର ଜାଣିଛ କାଁ ସେତ ସେଥିଲାଗି ଫୁକି ଦଉଛ ସମସ୍ତେ ଖାଲି ତମ ଆଡ଼େ ହଁ ଯାଉଛନ୍ ଆଉ କାହା ଆଡ଼େ ନାଇଁ ଯିବାର ସେଥିଲାଗି ତମର ଚାହା ପୁରା ବହୁତ ମାତ୍ରାରେ ବିକ୍ରି ହଉ ବିକ୍ରି ହଉଛି ସେଥିଲାଗି କାଣା ସେ ଗ୍ରାହକ୍ ମାନେ ଖାଲି ତମ ଚାହା ଦୋକାନ୍ କେନ୍ ଯାଉଛନ୍ କଫି ପାଇଁ ତମେ କେମ୍ତି ସେ ଗୁଟେ ଚାହା ଦୋକାନ ଠାରୁ ଏତେ ପ୍ରାୟ କେମ୍ତି ଗୁଟେ ବନା ବୋଲେ ପୂରା ଚାହା ଦୋକାନୀ ପୂରା ହେଲ

ଆପଣ ଯେନ୍ ଚାହା ବିକୁଥିଲେ ଆପଣଙ୍କୁ ଦିନ୍କୁ ମାନେ କେତେ ଗ୍ରାହକ ଆପଣଙ୍କ ପାଖ୍କେ ଆସୁଥିଲେ କେତେ ଚାହା ବିକୁଥିଲ ତମେ ଦୁଇହଜାର ଏକୋଇଶିରେ ଦୋକାନ ଖୋଲିଥିଲ ଆଗେ କୋଭିଡ଼୍ରେ ତ ପ୍ରାୟ ସେନୁ ଆପଣ ପ୍ରାୟ ଏତେ ପ୍ରାୟ ଆପଣଙ୍କ ଚାହା ପୂରା ଚର୍ଚ୍ଚା ହେଇଯାଉଛି ତମେ ବି ସମସ୍ତେ ଆପଣଙ୍କ ନିକନୁ ଚାହା ପଇବା ଲାଗି ଆସୁଛନ୍ ତ ଆପଣ ଆପଣ ଏତେ ମାତ୍ରାରେ ଚାହା ବିକୁଚନ୍ ଆଉ ସବ୍ କୁ ବହୁତ୍ ଭଲ୍ ଲାଗୁଛି ବି ଆପଣଙ୍କ ଚାହା ପିଇବାର ଲାଗି ତ ଆପଣ ଯେନ୍ ଚାହା ବିକିଲେ ଫାଷ୍ଟଲି କେମିତି ଷ୍ଟାର୍ଟିଂ କଲେ ଆପଣ କେମିତି ଫାଷ୍ଟ୍ ଖୋଲିଲେ ଦୋକାନ କେମିତି ସିଚୁଏସନ୍ରେ ଆପଣ ଦୋକାନ ଖୋଲିଥିଲେ ବୋଲେ କେମିତି ଲୋକ ସବ୍କୁ ହାଣ୍ଡେଲ କରିଥିଲେ ଫାଷ୍ଟ୍ ଫାଷ୍ଟ୍ ଯେନ୍ ସବୁ ବିକିଥିଲେ କେମିତି କେତେ ଲୋକ୍ ଆସିଥିଲେ କେତେ କାଣା ହେଇଥିଲା ଆମକୁ ଆମ୍ ଆମ୍ ବୋଲେ ମୋତେ ଟିକେ ସବୁ କହିପାରିବେ କେନ୍ତା ସେଠୁ ତା ପଛେ ହଁ କମ୍ କମ୍

ତା ପଛେ ତା ପଛେ ଆମେ ତା ପଛେ ସାର୍ ତା ପଛେ ତମେ ଆପଣ ବିକ୍ରି କରି କରି ଏଡ଼େ ବଡ଼ ଚାହା ବେପାରୀ ହୋଇଗଲେ ହଉ ହଉ ସାର୍ ତା'ହେଲେ ଠିକ୍ ଅଛି ମୁଁ ଆସୁଛି